ଓଡ଼ିଆ ହେଉଛିି ଆମ ମାତୃଭାଷା ମାତୃଭାଷା ପ୍ରତ୍ୟେକ ମନୁଷ୍ୟର ପ୍ରିୟତମ ଉପାଦାନ ମନୁଷ୍ୟ ନିଜର ଜୀବନକୁ ଯେତିକି ଭଲ ପାଏ ମାତୃଭାଷାକୁ ଭଲ ପାଏ ତାହାଠୁ ଅଧିକତର ମାତୃ ସମ୍ବନ୍ଧୀୟ ଭାଷା ବା ନିଜର ଜନ୍ମଭୂମି ସହିତ ସମ୍ବନ୍ଧୀୟ ଭାଷା ହିଁ ମାତୃଭାଷା ମାଆ ଯେପରି ସନ୍ତାନ ପାଖରେ ସବୁଠାରୁ ଆଦରଣୀୟ ଓ ବରଣୀୟ ହେବାର ଦେଖାଯାଏ ଅନୁରୂପ ଭାବେ ମାତୃଭାଷା ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ଏକ ଆଦରଣୀୟ ଆଉ ଗ୍ରହଣୀୟ ମନୁଷ୍ୟ ଅନ୍ୟ ସବୁକିଛି ଜିନିଷକୁ ଛାଡ଼ିକି ରହିପାରେ ହେଲେ ମାତୃଭାଷାକୁ ନୁହେଁ ନବଜାତ ଶିଶୁର ଅଧରରେ ମାତୃଭାଷା ହିଁ ପ୍ରଥମ କରି ଫୁଟି ଉଠିଥାଏ ଓ ପ୍ରେରଣା ତଥା ଆବଶ୍ୟକତା ପଡ଼ିଥାଏ ଏବେତ ଓଡ଼ିଆ ଭାଷାର ବହୁତ କମିଯାଇଛି ଏବେ ଇଂରାଜୀ ଆଉ ହିନ୍ଦୀର ପ୍ରଚାର ବେଶୀ ଚାଲିଚି ଆଉ ମୋ କବି କହିଛନ୍ତି ମାତୃଭୂମି ମା ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ ନାହିଁ ଯୋଉପରି ଭାବରେ ଆମ ଓଡ଼ିଆ ଭାଷାର ଟିକେ କମିଯାଇଛି ଏବେତ ସବୁ ଛୋଟ ଛୋଟ ପିଲାମାନେ ଇଂଲିଶ୍ ହିନ୍ଦୀରେ ବି କଥାବାର୍ତ୍ତା ହଉଛନ୍ତି ମୋ ମାତୃଭାଷାକୁ ସବୁବେଳେ ପ୍ରାୟୋରିଟ୍ ଦବା ଦରକାର ସବୁବେଳେ ମାତୃଭାଷା ହିଁ ଆମର ମୁଖ୍ୟ ମୁଖ୍ୟ ରହିବା ଦରକାର ଯେହେତୁ ଆମେ ଓଡ଼ିଆ ଓଡ଼ିଶାରେ ଜନ୍ମ ନେଇଛେ ଯେହେତୁ ଆମେ ଓଡ଼ିଆ ଭାଷାକୁ ସେତିକି ବ୍ୟବହାର କରିବା ଇଂଲିଶ୍ ହିନ୍ଦୀ ଇଂରାଜୀ ଶବ୍ଦ ବହୁତ ଛୋଟ ଛୋଟ ପିଲାମାନେ ଏବେ ଇଂରାଜୀରେ ପାଠ ପଢ଼ୁଛନ୍ତି କିନ୍ତୁ ମହାନ ଆମ ମାତୃଭାଷା ଓଡ଼ିଆ ଭାଷାର ଗର୍ବ ଓ ଗୌରବ ଏଇ ଭାରତର ଜନ୍ମଭୂମି ଓଡ଼ିଆ ଭାଷାକୁ ନେଇ ଗର୍ବିତ ଆସ ଆମେ କିଛି ନୂଆ ଓଡ଼ିଶା ଗଢ଼ିବା ଯେଉଁଥିରେ ଆମ ଓଡ଼ିଆ ଭାଷାକୁ ସମସ୍ତେ ପ୍ରାୟୋରିଟ୍ ଦବା ସମସ୍ତେ ସମ୍ମାନ ଦବା ଆମ ଓଡ଼ିଆ ଭାଷା କିପରି ଆଗକୁ ଯିବ ସମସ୍ତଙ୍କ ମୁଖରେ ସେଇ ଓଡ଼ିଆ ରହିବ ସେଇ ଓଡ଼ିଆ କଥା ଓଡ଼ିଆ ଭାଷା ସବୁଆଡ଼େ ଆମେ ପରିଚିତ ଆମେ ଓଡ଼ିଆ ବୋଲି ଗର୍ବ କରିବା ଆମେ ଓଡ଼ିଆ ବୋଲି ଆମେ ଯେତେବେଳେ ଗର୍ବ କରିବା ସ୍ୱାଧୀନ ଭାରତେ ଲଭିିଛି ମୁଁ ଜନମ ଏ ବିଶ୍ୱେକେ ଅଛି ମୋ ପରି ଭାଗ୍ୟବାନ ସବୁବେଳେ ଆମ ଓଡ଼ିଆ ଭାଷା ସବୁବେଳେ ଆମ ଓଡ଼ିଆ ଭାଷା ସେମ୍ତି ହିଁ ଆଗରେ ରହିବ